ମୁଁ ଆମ ଅଞ୍ଚଳରେ କମୋଡ଼ିଟିମାନଙ୍କୁ ମାର୍କେଂଟିଂରେ ଲାଉଡ଼ସ୍ପିକର ମାଧ୍ୟମରେ ଅଞ୍ଚଲ ସାରା ପ୍ରଚାର କରିବି ଯାହାଦ୍ୱାରା ଲୋକମାନେ ଜାଣିପାରିବେ ଆଉ ଆମ ଯେଉଁ ପୋଷ୍ଟର ବ୍ୟାନର ଆମ ଅଞ୍ଚଳରେ ସମସ୍ତ ଜାଗାରେ ଲଗାଇବେ